ଆମ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ବିଶେଷ କରି ଆମେ ଓଡ଼ିଆ ସଂସ୍କୃତି ଉପରେ ଆଧାରିତ ନାଚ ଗୀତ

ପ୍ରଧାନ୍ୟ ଦେବା ଉଚିତ୍ ଏବଂ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାବରେ ପ୍ରାଧାନ୍ୟ ଦେବା ଉଚିତ୍ କାରଣ ଓଡ଼ିଆ ଭାଷା ବା ମାତୃଭାଷା ହିଁ ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ ନିଜର ଭାବର ଆଦାନ ପ୍ରଦାନ ହେଇଥାଏ ଏବଂ ନିଜେ ଆମେ ଆମ ଭାଷା ଓଡ଼ିଆ ଭାଷାକୁ ନେଇ ଗର୍ବିତ କରିଥାଉ ତେଣୁ ରାଜ୍ୟରେ ଥିବା ଯେକୌଣସି ସାଂସ୍କୃତିକ ଐତିହ୍ୟକୁ ଆମେ ସଂରକ୍ଷଣ ହେଲେ ଓଡ଼ିଆରେ ପ୍ରଚଳିତ ଓଡ଼ିଶୀ ନୃତ୍ୟ ହଉ କି ଓଡ଼ିଆରେ ବିଭିନ୍ନ ପ୍ରକାର ଜଣାଣ ହଉ କି ଓଡ଼ିଆ ଭାଷା ପ୍ରତି ଆମକୁ ନିଶ୍ଚିତ ଭାବରେ ପ୍ରୋତ୍ସାହିତ କରିବା ଦରକାର ତେଣୁ ଓଡ଼ିଆ ଭାଷାର ଭୂମିକାକୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ ତେଣୁ ପୂର୍ବରୁ ଅନେକ ଓଡ଼ିଆ ଭାଷାବିତ୍ ମାନେ ଏଇ ଓଡ଼ିଶା ଭାଷାର ପ୍ରସାର ପ୍ରଚାର ପାଇଁ ସେମାନେ ନିଜକୁ ସାମିଲ କରିଥିଲେ ଏବଂ ଆଜି ଓଡ଼ିଆ ଭାଷା ଆମ ଦେଶରେ ନିଶ୍ଚିତ ଭାବରେ ଗୋଟେ ସ୍ଥାନ ପାଇଛି ତେଣୁ ଏ ଭାଷା ପ୍ରତି ସମସ୍ତଙ୍କର ନିଶ୍ଚିତ ଭାବରେ ରହିଛି ତେଣୁ ତାକୁ ଆଉ ଟିକେ ପ୍ରୋତ୍ସାହନ କରିବା ପାଇଁ ଆମେ ସମସ୍ତେ ପରିବଦ୍ଧକର ହେବା ଉଚିତ୍